କାର୍ଯ୍ୟ ଏକ ରେଷ୍ଟୁରାଣ୍ଟ୍ ଟେବୁଲ୍ ଉପଲବ୍ଧ ଭୋଜନ ସୁବିଧା ସମ୍ଭବ ପର ସମୟ ବିଷୟରେ ଯାଞ୍ଚ କରନ୍ତୁ ଘଟଣାର ରୂପରେଖ ଆପଣ ଆପଣଙ୍କ ପରିବାର ସାଙ୍ଗମାନଙ୍କ ସହିତ ଏହି ରେଷ୍ଟୁରାଣ୍ଟ୍କୁ ଯିବାକୁ ଚାହାଁନ୍ତି ତେଣୁ ସମୟ ଟେବୁଲ୍ ଉପଲବ୍ଧତା ପାର୍କିଂ ରେଷ୍ଟୁରାଣ୍ଟ୍ ବନ୍ଦ ହେବା ସମୟ ବିଷୟରେ ପଚାରି ବୁଝନ୍ତୁ